ସାଧାରଣତଃ ପୌରପାଳିକା ସହରରେ ଥାଏ ଆଉ ପଞ୍ଚାୟତ ହେଉଛନ୍ତି ଆମ ଗ୍ରାମରେ ହୁଏ ଗାଁ ଗହଳିରେ ସରପଞ୍ଚ ଗ୍ରାମ ପଞ୍ଚାୟତରେ ହେଉଛନ୍ତି ସରପଞ୍ଚ ମୁଖ୍ୟ ଯେହେତୁ ତାଙ୍କର କାମ ହେଉଛି ଗାଁ ଗହଳିରେ କେଉଁଠି ରାସ୍ତାଘାଟ ପାଣିର ସୁବିଧା କରିବା ବାକି କାହାର ମୋ ଇନ୍ଦିରାବାସ ମୋ କୁଡ଼ିଆ ଗରିବ ଲୋକଙ୍କର ସୁବିଧା ସହଯୋଗ କରିବାକୁ ତାଙ୍କୁ ମୋ କୁଡ଼ିଆ କି କେଉଁଠି କାହାର କ'ଣ ଅଛି ଭଲ ମନ୍ଦ ତାଙ୍କର ବୁଝିବା କରିବା ଗାଁ ଗହଳିରେ ସେ ସାଧାରଣତଃ ପର୍ବପର୍ବାଣି ଯାତ୍ରାତୀର୍ଥ ଯାହା ବି ହେବ ସରପଞ୍ଚଙ୍କର ସେ ମାନେ ସୁଚାରୁ ରୁପେ ତାଙ୍କର କାମ ହେଲା ସେ ସେ ଦାୟିତ୍ୱଟା ସେ ସୁଚାରୁ ରୁପେ କାର୍ଯ୍ୟ କରିବେ ବାକି କେଉଁଠି ଗଣ୍ଡଗୋଳ ହେଲା ମାଡ଼ ଫୌଦର ହେଲା ସେଇଠି ଯାଇକି ସେ ବୁଝାବୁଝି କରିବେ କି ବୁଝାଇବା ବାକି ଜମି ଜିମା ଭାଇ ଭାଇ ଭିତରେ ଗଣ୍ଡଗୋଳ ଗାଁ ଗହଳିଟା କେମିତି ଶାନ୍ତି ଶୃଙ୍ଖଳାରେ ରହିବ ସେଇଟା ହେଉଛି ସରପଞ୍ଚଙ୍କ କାମ